ପଶୁପାଳନ ଆମକୁ ଏକ ପ୍ରକାର ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିଛି ପଶୁପାଳନ ଦ୍ଵାରା ଆମେ ଆମର ଜୀବନ ଜୀବିକା ନିର୍ବାହ କରିବା ସହ ଆମ ଅଞ୍ଚଳରେ ଏକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିଛି ଗାଈର କ୍ଷୀରକୁ ବିକ୍ରି କରି ଆମେ ଭଲ ଦୁଇ ପଇସା ରୋଜଗାର କରିପାରୁଛୁ ଛେଳି ମେଣ୍ଡାକୁ ବିକ୍ରି କରି ଆମେ ଭଲ ରୋଜଗାର କରିଥାଉ ଏହି ପଶୁ ପାଳନରେ ଆମ ଅଞ୍ଚଳରେ ବହୁତ ବେକାର ଯୁବକମାନେ ନିଯୁକ୍ତି ହୋଇପାରିଛନ୍ତି ଯାହା ଆମର ବେକାର ସମସ୍ୟା ଦୂରୀଭୂତ ହୋଇପାରିଛି ପଶୁପାଳନ ଏକ ସ୍ଥାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ